ଆଜ୍ଞା ରାଜନୀତିର ଅର୍ଥ ହେଉଛି ସେବା ରାଜନୀତିର ଅର୍ଥ ହେଉଚି ସେବା କାରଣ ଜଣେ ସଚ୍ଚୋଟ ସଚ୍ଚୋଟ ବ୍ୟକ୍ତିର ସେବା ହେଉଛି ତା'ର ଜୀବନର ଲକ୍ଷ୍ୟ ଏବଂ ରାଜନୀତି ଅନେକ ରାଜନୀତିର ରାଜନୀତିର ନେତାମାନେ ସେବା କାର୍ଯ୍ୟ ଆସୁଛନ୍ତି ଏବଂ ଇଲେକ୍ସନ୍ ପୂର୍ବରୁ ସେବା କାର୍ଯ୍ୟ କରିବା ପାଇଁ ଲୋକମାନଙ୍କୁ ପ୍ରତିଶୃତି ହେଉଛନ୍ତି ସେମାନଙ୍କର ଅସୁବିଧାରେ ଠିଆ ହେଉଛନ୍ତି ଏବଂ ସେବା କାର୍ଯ୍ୟକୁ ରାଜନୀତିର ସରିଲା ପରେ ଏବଂ ଇଲେକ୍ସନ୍ ସରିଲା ପରେ ସେମାନେ ସେମାନେ ଲୋକମାନଙ୍କୁ ପଚାରୁ ନାହାନ୍ତି ଏବଂ ସେମାନଙ୍କ ଅସୁବିଧାରେ ମଧ୍ୟ ଠିଆ ହେବାକୁ ନାରଜ ହେଉଛନ୍ତି ଏବଂ ଗୋଟେ ରାଜନୈତିର ବ୍ୟକ୍ତିକୁ ଦେଖା କରିବା ପାଇଁ ଦଶ ପନ୍ଦର ତ ଲାଗିଯାଉଛିି ଏବଂ ଯାହାଫଳରେ ସେମାନେ ଦଶ ପନ୍ଦର ତ ଲାଗିଯାଉଛିି ଏବଂ ସେମାନେ ମଧ୍ୟ ଦେଖା କରିପାରୁନାହାନ୍ତି ତେଣୁ ଏପର୍ଯ୍ୟନ୍ତ ମଧ୍ୟ ଓଡ଼ିଶାରେ ଅନେକ ରାଜନୈତିକ ସଚ୍ଚୋଟ ଅଛନ୍ତି ଯାହାଫଳରେ ସେମିତି ଉଦାହରଣ ଆମର ମୋଦୀ ଏବଂ ନବୀନ ନବୀନ ପଟ୍ଟନାୟକ ଏବଂ ସରକାର ଆମ ସରକାର ସେ ମଧ୍ୟ ଗରିବ ଲୋକଙ୍କୁ କିଛି ପରିମାଣରେ ସାହାଯ୍ୟ କରୁଛନ୍ତି ଏବଂ ସେମାନଙ୍କ ପାଇଁ ଭତ୍ତା ଏବଂ ଚାଉଳର ମଧ୍ୟ ବ୍ୟବସ୍ଥା କରିଛନ୍ତି ଯାହାଫଳରେ ଲୋକମାନଙ୍କର ଆର୍ଥିକ ସୁବିଧାରେ ସହାୟକ ହେଉଛି ଏବଂ କିଛି ମଧ୍ୟ ଅସୁବିଧା ରହୁନାହିଁ କିନ୍ତୁ ତଥାପି ମଧ୍ୟ ଏମିତି କିଛି ବ୍ୟକ୍ତି ଅଛନ୍ତି ଯାହା ଲୋକମାନଙ୍କର ସାହାଯ୍ୟରେ ମଧ୍ୟ ଠିଆ ହେଉ ନାହାନ୍ତି ଏବଂ ଭୋଟ୍ ନେବା ବାହାନରେ ଭୋଟ୍ ନେଇ ଯାଉଛନ୍ତି ଭୋଟ୍ ନେବା ପୂର୍ବରୁ ଅନେକ ସୁବିଧାମୂଳକ କଥା ହେଉଛନ୍ତି ସେମାନଙ୍କୁ ଟଙ୍କା ଦେଉଛନ୍ତି ଭୋଟ୍ ନେଇ ସାରିଲା ପରେ ସେମାନଙ୍କ ପଚାରି ମଧ୍ୟ ନାହାନ୍ତି